ମୁଁ ଥରେ ଗୋଟିଏ ସ୍କୁଲ୍କୁ ଯାଇଥିଲି ସେଇଠି କି ଥରେ ମୋ ଛୁଆକୁ ଦେଖିବାକୁ ଯାଇଥିଲି ସେ ସ୍କୁଲ୍ ରେ ବହୁତ ସୁନ୍ଦର ସୁନ୍ଦର ଫୁଲ ଗଛ ଥିଲା ସେଇ ଫୁଲ ଗଛ ଗୁଡ଼ାକ ବହୁତ ସୁନ୍ଦର ଭାବରେ ଲଗା ହେଇଥିଲା ବା ସେ ଗଛରେ ବହୁତ ସୁନ୍ଦର ସୁନ୍ଦର ଫୁଲ ଫୁଟିଥିଲା ସେହି ଫୁଲା ଫୁଲ ଗୁଡ଼ାକ ଦେଖିକି ମୋ ମନ ବହୁତ ଖୁସି ଆନନ୍ଦ ହେଇଗଲା ମୁଁ ବି ଭାବିଲି ଯେ ମୋ ଘରେ ବା ମୋ ବାଡ଼ିରେ ମୁଁ ବି କିଛି ଫୁଲ ଗଛ ଲଗାଏ ତେଣୁ ମୁଁ ସେଇଠୁ ଆସିଲା ପରେ ମୁଁ ନିଜେ ଡିସାଇଡ଼୍ କଲି ମୋ ବାଡ଼ିରେ ମୁଁ ନିଶ୍ଚୟ ଗୋଟେ ଫୁଲ ଫୁଲ ଗଛ ଲଗେଇବି ବା ସେ ସ୍କୁଲ୍ ରେ ଯେମିତି ମୋ ମନ ଆକୃଷ୍ଟ ହେଲା ସେହିପରି ମୁଁ ଗୋଟେ ଫୁଲ ଗଛ ଆଣି ମୋ ଘରେ ଲଗେଇବି ସେଇ କଥା ଭାବି ଭାବି ମୁଁ ଦିନେ ମାର୍କେଟ୍ କୁ ଯାଇକି ଗଛ ଗୁଡ଼ାକ ଫୁଲ ଗଛ ଗୁଡ଼ାକ କିଣି ଆଣିକି ମୋ ବାଡ଼ିରେ ଲଗେଇଲି ବାଡ଼ିରେ ଲଗେଇଲା ପରେ ମୁଁ ସେ ଗଛକୁ ପ୍ରତିଦିନ ଯତ୍ନ ନେଉଥାଏ ସେ ଗଛ ପ୍ରତି ମୋର ବହୁତ ଆନନ୍ଦ ଥିଲା ଖୁସି ଥିଲା ସେଇ ଗଛକୁ ମୁଁ ପ୍ରତ୍ୟେକ ଦିନ ପାଣି ଦିଏ ସାର ଦିଏ ତା ଘାସ ସଫା କରେ ସେମିତି ସେ ଗଛର ଯତ୍ନ ମୁଁ ସବୁଦିନ ନେଉଥାଏ କିଛି ଦିନ ଗଲା ପରେ ଗଛ ଟା ବହୁତ ସୁନ୍ଦର ସୁନ୍ଦର ଭାବରେ ବଢ଼ିଗଲା ବା ତାହାର ପତ୍ର ଗୁଡ଼ାକ ବହୁତ କଅଁଳିଆ ହେଇ ସୁନ୍ଦର ଦେଖାଗଲା ଆଉ କିଛି ଦିନ ଗଲା ପରେ ଗଛରେ ବହୁତ ସୁନ୍ଦର ସୁନ୍ଦର ଫୁଲ ଫୁଟିବାକୁ ବାହାରିଲା ମତେ ସେଇ ଫୁଲ ଗୁଡ଼ାକ ଦେଖିକି ମତେ ବହୁତ ଖୁସି ଲାଗିଲା ମୋ ମନ ବହୁତ ଆନନ୍ଦ ହେଲା ତେଣୁ ମୁଁ ଫୁଲ ଗଛ ଟିଏ ଲଗେଇଲି